ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ତିନିଶହ ବାର ଚାରିଶହ ଅଠର ପାଞ୍ଚହଜାର ନଅଶହ ଅଣାନବେ ସତେଇଶହଜାର ଦୁଇଶହ ତେସ୍ତରି ତିନିଲକ୍ଷ ଅଠରହଜାର ପାଞ୍ଚଶହ ଅଣାନବେ